ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ସବୁବେଳ ପାଇଁ ଦୁଇ ବା ଅଧିକ ଦଳ ଆବଶ୍ୟକ ହୋଇଥାନ୍ତି ପ୍ରତି ଦଳରେ କିଛି ନିର୍ଦ୍ଧିଷ୍ଟ ସଂଖ୍ୟକ ଖେଳାଳି ଖେଳିଥାନ୍ତି ବଲ୍ ବ୍ୟାଟ୍ରେ କ୍ରିକେଟ ଖେଳ ହୁଏ ଏଥିରେ ଆମେ ଏକ ଛକା ଚଉକା ହୋଇଥାଏ ଏବଂ ଖେଳାଳି ମଧ୍ୟ ଆଉଟ୍ ହୋଇଥାନ୍ତି ଫୁଟବଲ୍ ଖେଳ ଏକ ବଡ଼ ବଲ୍କୁ ଗୋଡ଼ରେ ମାରି ବିପକ୍ଷ ଦଳର ଗୋଲ୍ ପୋଷ୍ଟକୁ ମାରି ପଏଣ୍ଟ ଆଣିଥାନ୍ତି ଆମ ଅଞ୍ଚଳରେ ଭଲିବଲ୍ ମଧ୍ୟ ଖେଳ ହୋଇଥାଏ ଏହି ଖେଳରେ ଗୋଟିଏ ବଡ଼ ବଲ୍କୁ ହାତରେ ମାରି ବିପକ୍ଷ ଦଳ ପାଖକୁ ପଠାଇଥାଏ ଏହି ଖେଳରେ ଏକ ବଡ଼ ଜାଲ ମଧ୍ୟ ବ୍ୟବହାର ହୋଇଥାଏ